ଦଶ ରୁ ଏକ କୋଟି ସଂଖ୍ୟା ମଧ୍ୟରେ ପାଞ୍ଚଟି ସଂଖ୍ୟା ମୁଁ କହିପାରିବି ପାଞ୍ଚଶହ ପାଞ୍ଚ ହଜାର ପାଞ୍ଚ ନଅ ହଜାର ଦଶ କୋଡ଼ିଏ ହଜାର କୋଡ଼ିଏ ତିରିଶ ହଜାର ତିରିଶ